କିଏ କହୁଛନ୍ତି ହଁ ଏଇଠି ଲାଗିଛି ଦାସ ଭେରାଇଟି ଷ୍ଟୋର୍

ସରୁ ଉଷୁନା ଚାଉଳ ଚାରି ତିନି ଚାରି ପ୍ରକାର ଯେଉଁ ଚାଉଳ ଅଛି ଉଷୁନା ଚାଉଳ ତ ଯେଉଁ ପ୍ରକାର ହଁ ସବୁଠୁ ସରୁ ଚାଉଳଟା ତିରିଶ ଟଙ୍କା ଆଡ଼େ ଆସିବ ଆଉ ହଁ କେ ଜି ତିରିଶ ଟଙ୍କା ସେ ଉଷୁନା ଚାଉଳ କହୁଛନ୍ତି ତ ଆସିବ ଚାଳିଶ ଟଙ୍କା ଆଉ

ବି ପି ଏଲ୍ ଚାଉଳ କୋଡ଼ିଏ ଟଙ୍କା ନା ନା ନା ଭଲ ଚାଉଳ ଭଲ ଚାଉଳ ହଁ ଭଲ ଚାଉଳ ହଁ କେଜିଏ ଆଣିଲେ କୋଡ଼ିଏ ଟଙ୍କା ବସ୍ତେ ନିଆହବ ତ ଯାହା ହେଲେ ଟିକିଏ ତ ମାଇନସ୍ କରିବା ନା ଆପଣ ବସ୍ତା ନେବେ ତ ମାଇନସ୍

ହିସାବ କରିକି କହିବାକୁ ପଡ଼ିବ ମୋତେ ଟିକିଏ ତିନି ହଜାର ଟଙ୍କାଟେ ପଡ଼ିବ ଆଉ ହଁ ତିନି ହଜାର ଖଣ୍ଡେ ପଡ଼ିବ ହଁ ଆପଣ ଯଦି କହିବେ ଟିକିଏ କମାଇ ଦେବା ଆଉ ଅଠେଇଶ ଶହ ଖଣ୍ଡେ କରିଦେବା ଆଉ ଆପଣ ଏତେ କମ୍ କଲେ ହେବ କି ଆପଣ କେତେ ଆପଣ କେତେ କେତେ ରେଟ୍ରେ ନେବେ ବୋଲି କହୁଛନ୍ତି କୁହନ୍ତୁ ପଚିଶ ଶହ ନୁହେଁ ଛବିଶ ଶହ ଖଣ୍ଡେ ଦେବେ ଆଉ ହଉ ଠିକ୍ ଅଛି ଆଉ ଆପଣ ଯଦି ବସ୍ତା ନେବେ କହୁଛନ୍ତି ହଁ ତା'ହେଲେ ଠିକ୍ ଅଛି ଆଉ ପଚିଶ ଶହ ପଚାଶ ଦେବେ ଆଉ ହଁ କୁହନ୍ତୁ ବାସମତି ତ ତିନି ଚାରି ପ୍ରକାରର ଅଛି ତିରିଶ ଟଙ୍କା ପଡ଼ିବ କେ ଜି

ଅଧିକ ମାନେ ଆପଣ କେତେ ନେବେ ଅଠେଇଶ ଶହ ଟଙ୍କା ଲେଖାଁଏ ପଡ଼ିବ ଆଉ ସାଧାର ଚାଉଳ ଟା ପଡ଼ିବ ପଚିଶ ଟଙ୍କା ଆଉ ହଁ ଭଲ ଭଲ ଭଲ ଭଲ ଭଲ ଅଛି ଭଲ ନା ନା ନା ଆପଣ ଦେଖିକି ନେବେ ଆପଣ ଆସିକି ଦେଖିବେ ଚାଉଳ ଆପଣ ଆଗେ ଦେଖିବେ ଚେକ୍ କରିବେ ତା'ପରେ ଭଲ ଚାଉଳ ନା ନା ଆମର ତ ଖୋଲା ହେଉଛି ଆଠଟା ବେଳୁ ସକାଳ ଆଠଟା ବେଳୁ ଖୋଲା ହେଉଛି ଆଉ ଏ ଦଶଟା ଖଣ୍ଡେ ହେଇ ରାତି ଦଶଟା ପର୍ଯ୍ୟନ୍ତ ସବୁ ବେଳ ପାଇଁ ଦୋକାନ ଦିନଟା ଯାକ ଖୋଲା ରହୁଛି ଫାଙ୍କା ତ ଖରା ଖରା ବେଳେ ଟିକିଏ ଫାଙ୍କ ଟିକିଏ ଆଉ ହଁ ହଁ ବାରଟା ବେଳେ ଆଇଲେ ହେବ ଆପଣ ଯେତେବେଳେ ଆସିବେ ଆପଣ ଯେତବେଳେ ଆସିବେ କିଛି ଅସୁବିଧା ନାହିଁ ହଁ ଠିକ୍ ଅଛି ମୁଁ ଟିକିଏ ବ୍ୟସ୍ତ ଅଛି ଆଉ ମୁଁ ଟିକିଏ ଆପଣ ଆସନ୍ତୁ ଏଇଠି କଥା ହୋଇଯିବା ଆଉ ରଖୁଛି ହଁ କାଲି ରହିବି ହଉ ହଉ ଠିକ୍ ଅଛି ହଉ